ହ୍ୟାଲୋ ମୁଁ ଦୁ ଦୁର୍ଯ୍ୟଧନ ସାହୁ କହୁଛି ମୁଁ ଯାଇଥିଲି ଗୋଟିଏ ଦୋକାନକୁ ସଉଦା ପାଇଁ ତେଲ ଆଣିବା ପାଇଁ ତେଲ ଆଣିଲା ଭିତରେ ବହୁତ ପ୍ରକାର ସଉଦା ଆଣିଲି ତା ଭିତରେ ସେ ଗୋଟେ ଏକ୍ସପାଇର୍ ଡେଟ୍ ତେଲ ଦେଇ ଦେଇଥିଲା ଦୋକାନୀ ତାକୁ ଆଣିକିରି ଘରେ ପହଞ୍ଚିଲା ପରେ ଘରେ ଦେଖିଲେ ଦେଖିଲେ ଯଦିଓ ସେଟା ହେଉଛି ଏକ୍ସପାଇର୍ ଡେଟ୍ ହୋଇଯାଇଛି ତାକୁ ମୁଁ ନେଇକିରି ଗଲି ଦୋକାନକୁ ରିଟର୍ନ କରିବା ପାଇଁ ରିଟର୍ନ କରିବା ଭିତରେ ସେ ଦୋକାନୀ ମନା କଲା କଲା ନା ସେମିତି ଆଉ ସଉଦା ଗଲା ପରେ ରିଟର୍ନ ହୁଏ ନାଇଁ ଆଉ ଯୁକ୍ତିତର୍କ ପାଟିମୁଣ୍ଡ ହେଲା ହେବା ଫଳରେ ଆଉ ସେଟାକୁ ମୁଁ ରିଟର୍ନ ଧରିକି ପଳେଇ ଆସିଲି ଆସିଲା ପରେ ଘରେ ସେମତି ସେଟାକୁ ପକେଇ ଦେଇଛି ଆଉ କଣ କରିମି ଆଜ୍ଞା ମୋର ଆଉ ନାହିଁ କିଛି ଉପାୟ